ହଁ ମୁଁ ଫୁଲ ବିକ୍ରି କରୁଛି ମନ୍ଦାର ଗେଣ୍ଡୁ ମଲ୍ଲି ଜୁଇ ଜାଇ ଗୋଲାପ ସବୁ ପ୍ରକାର ଫୁଲ ବିକ୍ରି କରୁଛି ହଉ କେଉଁ ଫୁଲ ନେବୁ ଦେଖୁନୁ ରେଟ ଫୁଲ ଦେଖିକି ତ କହିବ ରେଟ ସବୁ ସଜ ଫୁଲ ଆଉ ଭଲ ସୁନ୍ଦର ସୁନ୍ଦର ଫୁଲ ନଗଦ ଫୁଲ ଗେଣ୍ଡୁ ଫୁଲ ବହୁତ ରେଟ୍ରେ ଯିବ କିଲୋ ହିସାବରେ ଯିବ ନାଇ କିଲୋ ହିସାବରେ ମୁଁ ଦେବି ଆଉ ଯଦି କହିବ ମାଳ ହିସାବରେ ଦେବି ମାଳ ଶହେ ଟଙ୍କା ମାଳ ଶହେ ଟଙ୍କା ଛୋଟ ମାଳ ହେଲେ ତା ଠୁ ଟିକେ କମ ଚାଳିଶ ଟଙ୍କା ହଁ ରେଟ୍ ଅଛି ଫୁଲ ନାଇ ନାଇ ଗଣେଶ ପୂଜା ନା ସେଥି ସକାସେ ରେଟ୍ ହେଇଛି ନାଇ ନାଇ ସେମାନେ ବାସି ଫୁଲ ରଖୁଛନ୍ତି ଆଉ ମୋର ସବୁ ମାନେ ନଗଦ ନା ନା ପାଣିରେ ମୁଁ କେବେ ପକଉନି ଫୁଲ ଦେଖିକିରି ନେବେ ସବୁ ସବୁ ଶହେଟାକୁ ଶହେ କୋଡ଼ିଏ ଟଙ୍କା ନାଇ ନାଇ ଫୁଲ ଦେଖ ଫୁଲ ଦେଖିଲେ ମୁଁ ସେଇ ହିସାବରେ ରେଟ୍ କରିବି ସାଇ ବାବାଙ୍କୁ ଦବ ଯେତେବେଳେ ମୁଁ କଣ ନାହିଁ କରିବିକି ଦେବି କିନ୍ତୁ ଫୁଲ ଦେଖ ଫୁଲ ଦେଖୁନ ହେଇଛି ସବୁ ପ୍ରକାର ଫୁଲ ସାଇବାବାଙ୍କୁ ଦେବ ତମ ଆଗରେ ହଁ ତମରି ଆଗରେ ଥୋଇଛି ଦେଖୁନ ତମକୁ ଦେଖେଇଲି ଶହେ ଆଠ ମନ୍ଦାରକୁ ଦେଢ଼ ଶହ ଟଙ୍କା

ହଉ ଅଧିକା ନେଲେ ରେଟ୍ କମେଇବା ଆସ ନିଅ ଦେଖିକି ନିଅ

ଯେଉଁ ଫୁଲ ଖୋଜିବେ ସେ ଫୁଲ ମିଳିବ ନାଇ ନାଇ ସବୁ ଫୁଲ ରଖେ ସବୁ ରଖିଛି ହାତ ମାରିକି ଦେଖୁନ ହଁ କେତେ ନେବେ ସେଇ ହିସାବରେ କହିବେ ରେଟ୍ ଦେଖିବା ଏମିତି ଫୁଲ ମିଳିବ

ମାଣୀ ମଖମଲି ଷାଠିଏ ଟଙ୍କା ଶହେ ଟଙ୍କା କହିଲେ ଅଧିକା ଟିକେ ନେବେ ଯଦି ହଁ ଯେତେ କହିବେ ସେତେ ଏଇନା କହୁନାହାଁନ୍ତି ଅ ହଉ ଗଣେଶ ପୂଜା ଦିନ ଆଇଲେ ନେବେ ଅ ହଉ ହଁ ଗଣେଷ ପୂଜା ଦିନ ସକାଳୁ ଆସ ଭଲ ସଜ ଫୁଲ ତ ନେବ